ମୁଁ ହେଡ଼ ଫୋନ କିଣିବାର ଅପକାରିତା ହେଉଛି ଏହା ବହୁତ ଶୀଘ୍ର ଖରାପ ହେବାର ସମ୍ଭାବନା ଥାଏ ଏବଂ ଏହା ଅଧିକ ସମୟ ଯାଏ ଚାର୍ଜ ଧରି ରଖିନଥାଏ